ହ୍ୟାଲୋ ମ୍ୟାଡ଼ମ୍ ଆପଣ ଅନୁସୟା ମ୍ୟାଡ଼ାମ୍ କହୁଛନ୍ତି ମୁଁ ଟିକେ ଆପଣ ଆଜି ଅଧା ଘଣ୍ଟା ପରେ ଆପଣ ଟିକିଏ ମୋତେ ଟାଇମ୍ ଦେବେ ମୁଁ ଆପଣଙ୍କ ସାଙ୍ଗରେ ଗୋଟେ ଜାଗାକୁ ଯାଇଥାନ୍ତି ଆଉ ଜାଣିଛି ଆପଣ ଟିକେ ମୋତେ ଟିକେ ସୁରକ୍ଷା ଦେବେ ଆଉ ସୁରକ୍ଷିତ ଅବସ୍ଥାରେ ନେଇକି ପହଞ୍ଚାଇ ଦେବେ ବୋଲି ମୁଁ ଆପଣଙ୍କୁ କଲ୍ କଲି ଆମର ଏପଟ ସାଇଟ୍ରେ ମହିଳାମାନେ କମ୍ ଅଟୋ ଚଲାଉଛନ୍ତି ନା ମୁଁ ଆପଣଙ୍କ ନମ୍ବରଟା ଯାହା ଠୁ ଆଣିଥିଲି ଆପଣଙ୍କ ବିଷୟରେ ସବୁ ଶୁଣିଥିଲି ତେଣୁ କରି ଭରସା ହେଲା କି ଆପଣଙ୍କୁ ମୁଁ ମୁଁ ମୁଁ ଯାଇକି ମୁଁ ଏବେ ରାସ୍ତାରେ ଅଛି ମୁଁ ଯାଇକି ମଳିବସା ଛକରେ ପହଞ୍ଚିବି ଦଶ ମିନିଟ ପରେ ମୁଁ ଆପଣଙ୍କୁ ଫୋନ କରିବି ଆପଣ ମୋତେ ନେଇ ଏଇ ଜାଗାରେ ପହଞ୍ଚାଇବେ ଭାଲଦେଇପୁରରେ ସେଠୁ ଜଣେ ପଇସା ପତ୍ର କାରବାର ତ ସେ ଜଣେ ଜମିଦାର ଘରକୁ ମୁଁ ଯାଇଥାନ୍ତି ପଇସା ଫେରାଇବା ପାଇଁ ସେଥିପାଇଁ ମୁଁ ହେଉଛି ଏକୁଟିଆ ଆଉ ମୋ ସାଙ୍ଗରେ ବି କେହି ନାହାନ୍ତି ଦ୍ୱିତୀୟରେ ପଇସା ପତ୍ର କାରବାର କଥା ସେଥିପାଇଁ ମୁଁ ଆପଣଙ୍କୁ କଲ୍ କରୁଛି ଆଉ ବିଶ୍ୱାସ ବି ବିଶ୍ୱାସ କରୁଛି କି ମାନେ ଆପଣ ଟିକେ ନେଇକି ମୋତେ ଠିକ୍ ଟାଇମ୍ରେ ପହଞ୍ଚାଇବେ ବୋଲି ଆଉ କେତେ ଟଙ୍କା ପଡ଼ିବ କହିଲେ ଆପଣଙ୍କ ଦୁଇଶହ ଟଙ୍କା ହଉ ଏଠି ତ ପଇସାର କିଛି କଥା ନାହିଁ ନେଇକି ପହଞ୍ଚାଇବେ ବୋଲି ମୁଁ ଆପଣ ଟିକେ ନେଇକି ମୋତେ ପହଞ୍ଚାଇବେ ଠିକ୍ ଟାଇମ୍ରେ ଆଉ ଠିକ୍ ଜାଗାରେ ବୋଲି ମୁଁ ବିଶ୍ୱାସ କରୁଛି ମୁଁ ଆମ ଯେଉଁ ଭାଗଦେଇପୁରର ନିର କୁମାର ବସୁ ଯିଏ ତାଙ୍କ ଘରକୁ ଯିବି ଆଉ ପଇସା ତାଙ୍କୁ ହିଁ ଫେରସ୍ତ କରିବି ତେଣୁ କରି ଆପଣ ଆଉ କ'ଣ କାହାକୁ ଆଣିଥିବେ ପାସେଞ୍ଜର ହଁ ହଁ ସେଇ ପାଇଁ ଆମର ଏପଟରେ ବହୁତ କମ୍ ଚଲାଉଛନ୍ତି ମହିଳା ମାନେ ଆଉ ମୁଁ ବି ଏବେ ରାସ୍ତାରେ ଯାଉଛି ରାସ୍ତାରେ ଗଲା ଭିତରେ ଏମତି ମୋ ସାଙ୍ଗରେ ବି ତ କେହି ନାହାନ୍ତି ମୁଁ ଟିକେ ଆପଣଙ୍କ ସହିତ କଥାବାର୍ତ୍ତା ହେଇ ହେଇ ଯାଉଛି ଆଉ ଆଉ ଆଉ ଏ ହେଉଛି ମାଳିବସା ଏବେ ଫାଙ୍କା ଥିବ ନା ସେଇ ଯେଉଁ ଛକଟା ଯେଉଁ ମାଳିବସା ଛକରେ ଓହ୍ଲାଇବି ତ ସେଇଟା ଯେହେତୁ ସେଇ ଭୟ ଟିକେ ମୋର ଅଛି ତ ମାନେ ଭିଡ଼ ଜାଗାକୁ ମୁଁ ଏକୁଟିଆ ଯାଉଛି ସେଥିପାଇଁ କେମିତି କ'ଣ ଯିବି ଆପଣ ଟିକେ ମୋତେ ହଁ ହଁ ଆଉ କେତେ ସମୟ ଲାଗିବ ସେ ମାଳିବସାରୁ ଭାଗଦେଇପୁର ଆଉ ଦଶ ମିନିଟ ଯିବା ତା'ପରେ ଆସିବା ତା'ପରେ ଟିକେ ସେତିକି ସମୟ ମୁଁ କଥାବାର୍ତ୍ତା ହେବି ମୋତେ ପୁଣି ନେଇକି ମୋ ଜାଗାରେ ଛାଡ଼ିଦେବେ ଆଉ ଏମିତି ବି ମୋର ଏଠି ତ ଯିବା ଆସିବା ହେଉଛି ମୋର ବି ଆଉ କେତେବେଳେ ବି ଏଇ ମହିଳାମାନେ ଆସିଥିଲେ ମୁଁ ଆପଣଙ୍କ ନମ୍ବରଟା ଦେବି ଆପଣ ଟିକେ ନେଇକି ଠିକ୍ ଜାଗାରେ ହଉ ମ୍ୟାଡ଼ାମ୍ ଠିକ୍ ଅଛି